ହ୍ୟାଲୋ କିଏ ସ୍ନେହଲତା କାଲି ଯିବା ବ୍ରାହ୍ମଣୀକୁ ମାଛ ଆଣିବା ପାଇଁ ବ୍ରାହ୍ମଣୀ ନଦୀକୁ ଯିବା ମାଛ ଧରିବା ପାଇଁ ଦେଖିବା ପଡ଼ୁଛନ୍ତି ବୋଲି ମୁଁ ଶୁଣୁଛି ତେଣୁ ଭାବୁଛି ଯାଆନ୍ତେ କାଲି ବ୍ରହ୍ମଣୀ ଆଣନ୍ତେ ମାଛ ଭାବୁଛି ଚାଲିକି ଯିବା ନା ଗାଡ଼ିରେ ଯିବା ତୁ କ'ଣ ଠିକ୍ କରିବା ନଦୀ କୂଳରେ ପହଁଞ୍ଚିଲା ପରେ ଡଙ୍ଗାରେ ଯିବା ନା ଯାଏ ଯେଉଁ କୂଳରେ ରହିକି ଜାଳ ଫୋପାଡ଼ିବା ନା ଟଲର୍ରେ ଯିବା କେମିତି କ'ଣ ଯିବା ନା ମୁଁ ଶୁଣୁଥିଲି ଯେ ଆମର ଇଏ ମାଛ ଯେଉଁମାନେ ମାରୁଛନ୍ତି ଭଲ ମାଛ ପଡୁଛି ଚିଙ୍ଗୁଡ଼ି ରୋହି ଇଲିସି ଭଲ ମାଛ ପଡୁଛନ୍ତି ଭଲ ମୁଁ ଶୁଣୁଥିଲି ଏଣୁ ଆମେ ଭାବୁଛି କେଉଁଥିରେ ଗୋଟେ ଗଲେ ଡଙ୍ଗା ଫଙ୍ଗା ଦେଖିକି ନେଇକି ଗଲେ ଭିତରକୁ ଆମେ ମାଛ ଦୁଇଟା ଧରିକି ଆଣନ୍ତେ କି ହଁ ହଁ ଯା ଆମେ ଜାଳ ନେବା ଫିଙ୍ଗା ଜାଲ ନେବା ନହେଲେ ଫାଶି ଜାଳ ନେବା ଆଉ ଏମିତି ଭାବିକି ନେଇକି ଯଦି ଆଣି ପାରିବା ଭଲ ହେବ ଏଇନା ରେଟ୍ ଅଛି ଭଲ ଇଲିସି ଆଉ ଚିଙ୍ଗୁଡ଼ି

ଆମେ ଯିବା ନହେଲେ ଅନ୍ୟ ଲୋକ ଦୁଇ ଚାରି ଜଣ ନେବା ନେଲେ ଭଲ ହୁଅନ୍ତା କାହିଁକିନା ଆମେ ଦୁଇ ଜଣ ତ ପାରିବାନି ଆଉ ଦୁଇ ଚାରି ଜଣ ଗଲେ ପାଞ୍ଚ ଛଅ ଜଣ ଗଲେ ଟିକିଏ ମାଛ ଅଧିକ ରେଟ୍ରେ ଧରିକି ଆସନ୍ତେ ଏଇନେକା ସେମାନେ ନିଅନ୍ତୁ ସେ ପାଞ୍ଚ କେ ଜି ମାରିବେ ଦୁଇ କେ ଜି ନିଅନ୍ତୁ ଆମକୁ ତିନି କେ ଜି ଦିଅନ୍ତୁ ଆମ ଡଙ୍ଗା ଆମରି ଜାଲ ଆମରି ସବୁ ଆମରି ସବୁ ସେମାନେ ଖାଲି ଆମ ସାଙ୍ଗରେ ଯିବେ ମାରିବେ କିଛି ଅସୁବିଧା ନାହିଁ ନା କ'ଣ କରିବା ଆମେ କଥା ତ ହବା ତା'ପରେ ଯଦି ମାଛ ଆମକୁ ମିଳିଲା ଭଲରେ ଆମେ ଆଣିକି ବିକିବା ନା ଆଉ କେଉଁ ହୋଟେଲ୍ରେ ଦେବା ନା ବଜାରରେ ବିକିବା ଲୋକାଲ୍ରେ ନା ଯାହା ହେଲେ ବି ତ ମୁଁ ଶୁଣିଛି ଭଲ କୁଆଡ଼େ ମାଛ ବାହାରୁଛନ୍ତି ଏଇନାକା ଗଲେ ପାଞ୍ଚ ସାତ ଜଣ ଯାହା ହେଲେ ବି ପଚାଶ ଷାଠିଏ କେ ଜି ମାଛ ଆମରି ଆସିବେ ପଚାଶ ସାଠିଏ କେ ଜି ମାଛ ଆଇଲେ ଆମରି ସେମାନେ ନିଅନ୍ତୁ ଦଶ କେ ଜି ଆମକୁ ଚାଳିଶ କେ ଜି ମାଛ ଦେଲେ ଯାଇ ଆମରି ଆମ ଘରକୁ ଆଣିବା ସେୟା କରିବା ଆମେ ଦେଖିବା ବ୍ୟବସ୍ତା କରୁଛୁ ଆମେ ଡଙ୍ଗାରେ ଯିବା ନହେଲେ ଫାସି ଜାଲ ନେଇକି ଯିବା କି ଫିଙ୍ଗା ଜାଲ ନେଇକି ଯିବା ବସିକି କଥା ହେବା ଯାହା ହେଲେ ବି ସେମାନଙ୍କୁ ଯେଉଁମାନଙ୍କୁ ଡାକିବା ସେମାନେ କ'ଣ କହୁଛନ୍ତି ତାଙ୍କର ସେମାନେ ଯଦି ଜାଲ ଆଣି ପାରିବେ ଭଲ କଥା ସେମାନେ ଜାଲୁଆ ସେମାନେ ଜାଣିଛନ୍ତି ମାଛଙ୍କ ବିଷୟରେ ଆମେ ବି ତାଙ୍କ ସାଙ୍ଗରେ ଯିବା ହଉ ହଉ ହଁ ମୁଁ ତାଙ୍କ ସାଙ୍ଗେ ପଚାରିକି ଫୋନ୍ରେ କଥା ହେବି ଏଇନା କ'ଣ କରିବା ଏଇନେ ଆମର ଖରା ହେଉଛି ବେଶୀ ରହିହବନି ଆମେ ଯାହା ଯିବା ସକାଳେ ଯିବା ନହେଲେ ଉପର ବେଳା ଯିବା ଉପରବେଳା ଗଲେ ବି ମେଘ ପବନ ଆସୁଛି ମାଛ ମାରି ହେବନି ଯାହା ଯିବା ସକାଳୁ ଯିବା ଖରା ବେଳ ତ ଟିକିଏ ଅସହ୍ୟ ଖରାକୁ ହବନା ଟିକିଏ ହଉ ନା କ'ଣ କରିବା କହୁଛୁ ଯାହା କରିବା ସେୟା କରିବା ହଉ ହଁ ସେୟା କରିବା ଯେ ମୁଁ ଆଜି କଥା ହେଉଛି ତାଙ୍କ ସହିତ ହେଁ